ମୋର ଗୋଟେ ପରୀକ୍ଷା ଥିଲା ଯେଉଁଥିପାଇଁକି ମୋତେ ଏକ ଅଜଣା ଯାଗାକୁ ଯିବାର ଥିଲା ଯେଉଁଠିକି ଏଗ୍ଜାମ୍ଟି ହେଉଥିଲା କିନ୍ତୁ ଯେହେତୁ ମୁଁ ସେ ନୂଆ ଜାଗା ବିଷୟରେ କିଛି ବି ଜାଣିନଥିଲି କୌଣସି ତଥ୍ୟ ନଥିଲା କେଉଁ ଜାଗାରେ ପରୀକ୍ଷା ହବ ତ ସେହିଲାଗି ମୁଁ କିଛି ମଧ୍ୟ ଜାଣିପାରୁନଥିଲି ସେଥିପାଇଁ ମୁଁ ଗୋଟେ ବସ୍ରେ ଗଲି କିନ୍ତୁ ସେ ବସ୍ରେ ବସ୍ଟା କୁଆଡ଼େ ଯାଉଛି ସେଇଟା ବି ମୋ ଠିକ୍ ସେ ଜଣାନଥିଲା ମୁଁ ବହୁତ ଅସୁବିଧାରେ ମଧ୍ୟ ଥିଲି କେମିତି ଯିବି କ'ଣ କରିବି କିନ୍ତୁ ସେଇ ସମୟରେ ଗୋଟେ ଡ୍ରାଇଭର୍ ଭାଇ ମୋତେ ନମ୍ର ବ୍ୟବହାର କଲେ ଆଉ ମୋତେ ପଚାରିଲେ କିି କେଉଁ ଯାଗକୁ ଯିବାର ଅଛି ମୁଁ ତା'ର ସଠିକ୍ ବତେଇ ପାରିଲିନି ମୋତେ କୁଆଡ଼େ ଯିବାର ଅଛି ଏହା ସତ୍ତ୍ୱେ ବି ସେ ମଧ୍ୟତ ଠିକ୍ ଜାଗାରେ ପହଞ୍ଚାଇଥିଲେ ଆଉ ମୁଁ ଯୋଉ ଜାଗା ଜାଣିିନଥିଲି ସେଇ ଜାଗାରେ ପରୀକ୍ଷା କେନ୍ଦ୍ରରେ ମଧ୍ୟ ସେ ମଧ୍ୟ ଛାଡ଼ି ଦେଇଥିଲେ ସେଥିଲାଗି ମୁଁ ତାଙ୍କୁ ବହୁତ ଧନ୍ୟବାଦ ଦେବି କ'ଣ ପାଇଁ ନା ଏମିତି ସାହାଯ୍ୟ କିଏ ମଧ୍ୟ କରନ୍ତି ନାହିଁ ବହୁତ ଜଣ ହଇରାଣ ମଧ୍ୟ କରନ୍ତି କିନ୍ତୁ ସେ ଜଣେ ଏତେ ଭଲ ବ୍ୟକ୍ତି ଥିଲେ ଯିଏକି ଅସୁବିଧା ସମୟରେ ଜଣକୁ ସାହାଯ୍ୟ କରିଥିଲେ ସେଥିଲାଗି ମୋତେ ତାଙ୍କୁ ଧନ୍ୟବାଦ ଦେବାକୁ ଇଚ୍ଛା ଅଛି ଯେହେତୁ ସେ ମୋତେ ଏତେ ବଡ଼ ସାହାଯ୍ୟ କଲେ ଆଉ ମୁଁ ନ ଯାଇ ପାରୁଥିବା ଜାଗାକୁ ସେ ମୋତେ ଅତି ସହଜରେ ପହଞ୍ଚାଇ ଦେଲେ ସେଥିଲାଗି ମୁଁ ବହୁତ ଖୁସି ହେଉଛି ଆଉ ତାଙ୍କୁ ପ୍ରଶଂସା ମଧ୍ୟ କରୁଛି ଆଉ ସେ ପ୍ରଶଂସାର ଯୋଗ୍ୟ ମଧ୍ୟ ଯେହେତୁ ସେତେ ଭଲ କାମ କରଛନ୍ତି ଆଉ ଜଣେ ନ ଜାଣିଥିବା ଝିଅକୁ ସେ ଗୋଟେ ଭଲ ଜାଗାରେ ପହଞ୍ଚାଇ ଦେଇଛନ୍ତି ଏହିଭଳିଆ କାର୍ଯ୍ୟ ନିହାତି ପ୍ରଶଂସନୀୟ ସେଥିଲାଗି ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବି ଆଉ ସେି ମୋତେ ଏତେ ଠିକ୍ ଜାଗାରେ ପହଞ୍ଚାଇଥିଲେ କି ମୋତେ କୌଣସି ମଧ୍ୟ ଅସୁବିଧା ହେଇନଥିଲା ପହଞ୍ଚିିବାର ଯେ ସେଥିଲାଗି ମଧ୍ୟ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି